ଆ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ଏବଂ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ରୋଷେଇ କରିବା ଏବଂ ଅନ୍ୟକୁ ଖୁଆଇବା ମୋତେ ବହୁତ ଭଲ ଲାଗେ ବହୁତ ଭଲ ଲାଗେ ଭଲ ଲାଗେ ବହୁତ ବି ଇଚ୍ଛା ଥିଲା କିଛି ଗୋଟେ ଆଗକୁ ଛୋଟ ହୋଟେଲ କରିବି ଛୋଟ ଆଗକୁ ହୋଟେଲ କରିବି ସେଇଥିରେ କିଛି ପ୍ରତ୍ୟେକ ଦିନ କିଛି ନୂଆ ନୂଆ ରୋଷେଇ କରିବେ ଏବଂ ଲୋକଙ୍କୁ ଖୋଇବି ଯେହେତୁ ମୁଁ ଏବେ ଛୋଟ ଛୁଆ ପାଠ ପଢ଼ୁଛି ପାଠ ପଢ଼ୁଛି ସେ ଉପରେ ଏତେ ଧ୍ୟାନ ଦେଇ ନଥିଲି ଧ୍ୟାନ ନ ଦେଇଥିବାରୁ ଆଉ ସେ କଥା ଆଉ କିଛି କହିଲିନି ତାପରେ ମୋର ପାଠ ପଢ଼ା ସରିଗଲା ପାଠ ପଢ଼ା ସରିଗଲା ବ ପାଠ ପଢ଼ା ସରିଗଲା ସରିଯିବାରୁ ତାପରେ ମୁଁ ପୁଣି ରୋଷେଇ କଥା ଭାବିଲି ରୋଷେଇ କରି କିଛି ଭାବିଲି ପ୍ରଥମେ ଛୋଟ ହୋଟେଲଟେ ଦେବି ସେଥିରେ ନୂଆ ନୂଆ ଖାଦ୍ୟ ତିଆରି କରିବି ଏବଂ ଲୋକଙ୍କୁ ଖୁଆଇବି ଯେପରିକି ମୋର ସେପରି ବୃତ୍ତି ହେଇଯିବ ଏବଂ ମୋ ଆକାଉଣ୍ଟ କୁ କିଛି ବି ପଇସା ଆସିବ ଏବଂ ଏମିତି ରେ ବି ମୋ ସଉକ କୁ ବି ପୁରା ହେଇଯିବ ତାପରେ ଏଣେ ବି ମୋ ଚାହୁଁଥିବା ଜିନିଷ ବି ହେଇଯିବ ତାପରେ ଭାବିଲି ଭାବି ସାଇଲା ପରେ ଘର ଲୋକଙ୍କୁ କହିଲି ଯେ କି ମୁଁ ଗୋଟେ ଛୋଟ ହୋଟେଲ କରିବି ଛୋଟ ହୋଟେଲ କରିବି ଘର ଲୋକଙ୍କୁ କହିବାରୁ ସେ ପ୍ରଥମେ କହିଲେ ନା ତୁ ଝିଅ ଛୁଆ ଟା ଆଜିକାଲି ଦୁନିଆ କଥା ଦେଖୁଛୁ ଆଜି ଭଲ ଅଛି କିମ୍ବା କାଲି ମନ୍ଦ ଅଛି ତୁ ଝିଅ ଛୁଆଁ ଟା ଯାଇକି ବାହାରେ କ'ଣ କରିବୁ ଆଜି ତ ହୋଟେଲରେ ବିକ୍ରୀ ହବ କିମ୍ବା ନ ହବ ନ ହବ ତୁ ଆଉ କ'ଣ କରିବୁ ତୁ କ'ଣ କରିବୁ ମୁଁ ବି ଆଉ କ'ଣ କହିବି ତାପରେ କିଛି ଦିନ ଚୁପ୍ ରହିଗଲି ତାପରେ ଫୁଣି ଫୁଣି କହିଲି ନାହିଁ ମୁଁ ପାରିବିନି ସେ କାମ ଟା କରିବି ଯେହେତୁ ମୋର ଗୋଟେ ଇଚ୍ଛା ଅଛି ନା ଆଉ ତାପରେ ମୁଁ ପୁଣି କହିଲି ଘରଲୋକଙ୍କୁ ବହୁତ ବୁଝେଇବା ପରେ ସେ କହିଲେ ହଁ କର ବୋଲି ଆଉ ତାପରେ ଭାବିକି କହିଲି କରିବି ବୋଲି ହେ କଲା ପରେ ବି ଘରଲୋକ କହିଲେ ହଉ ତାହେଲେ କର ଯଦି ମନ କରୁଛୁ କିନ୍ତୁ ଯାହା ହବ ବି ରିସ୍କ ବି ଆମ ସହିତ ବୁଝିବୁ ନା ଆଉ ତାପରେ ଫୁଣି କହିଲେ ମୋର ବି ଏମିତି ରେ ବି ଗୋଟେ ଖୁସି ହେଲି କାହିଁକିନା ମୁଁ ଗୋଟେ ମୁଁ ଚାହୁଁଥିବା ଜିନିଷ ମୁଁ ପୂରଣ କଲି ନା କାହିଁକି ନା ମୁଁ ଗୋଟେ ଛୋଟ ହୋଟେଲ କରିବି ଆଗକୁ ତାଠାରୁ ବି ବଡ଼ କରିବାକୁ ଇଚ୍ଛା କରିବି